ଗତ କିଛି ବର୍ଷ ମଧ୍ୟରେ ଆମ ଦେଶରେ କୃଷି କ୍ଷେତ୍ରରେ ବହୁତ ଉନ୍ନତି ହୋଇଛି ତ ପ୍ରଥମେ ତ ଯେଉଁ କୃଷକମାନଙ୍କର ଯେଉଁ କ୍ଷତି ହୋଇଥିଲା ସେଥିପାଇଁ ବୋଲି ସରକାର ସେମାନଙ୍କୁ ପଇସା ଦେଇଥଲେ ଆହୁରି ଚାଷ ବାସ କରିବା ପାଇଁ ତ ସେମାନଙ୍କୁ ଫସଲ ମାନେ ଯେଉଁ ଚାରା ଦେଲେ ପୁଣି ସାର ଦେଲେ ଆହୁରି ବର୍ତ୍ତମାନ ମାନେ ପାଣିର ଅସୁବିଧା ସେଥିପାଇଁ ବୋଲି ସେମାନଙ୍କୁ ଘର ଘରକୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେଉଛନ୍ତି ଆହୁରି ପ୍ରତ୍ୟେକ ଗ୍ରୁପ ମା' ମାନଙ୍କୁ ମୋ' ଉପକାରୀ ବଗିଚା ମାଧ୍ୟମରେ କିଛି ଚାଷ ବାସ କରିବାକୁ ଦେଇଥା'ନ୍ତି ତ ବଗିଚା ଭଳିଆ ସେମାନେ ପନିପରିବା ଚାଷ କରିଥା'ନ୍ତି ଫୁଲ ଫଳ ଲଗାଇଥା'ନ୍ତି ତ ସେଥିପାଇଁ ସେମାନଙ୍କୁ ଦଶହଜାର ଟଙ୍କା ମିଳିଥାଏ ଏମିତି ବହୁତ ମାନେ କୃଷକ ମାନଙ୍କ ପାଇଁ ସରକାର ବହୁତ ଗୁଡ଼େ ସୁବିଧା କରିଦେଇଛନ୍ତି ଆଉ ସେମାନଙ୍କୁ ଆର୍ଥିକର ସହାୟତା ବି କରୁଛନ୍ତି ଆହୁରି ବହୁତ କିଛି ମାନେ ଚାରା ପଇସା ପତ୍ର ସବୁ ସାର ସବୁ ଦେଇକି ତାଙ୍କ ଉନ୍ନତି ପାଇଁ ତାଙ୍କେ ଚେଷ୍ଟା କରୁଛନ୍ତି